ଆମେ ଅଧିକାଂଶ ସମୟରେ ଖବରକୁ ଆମେ ଓଡ଼ିଆ ଭାଷାରେ ଆମେ ଦେଖୁ ଆମ ଅଞ୍ଚଳରେ ଆଦିବାସୀ ଭାଷା ପାଇଁ ଆମର ଖବର ଗଣମାଧ୍ୟମରେ ଉପଲବ୍ଧ ଅଛି ନିୟୁଜ୍ ପେପରରେ ଉପଲବ୍ଧ ଅଛି ଟିଭି ଚ୍ୟାନଲ୍ରେ ବି ଓଡ଼ିଆ ଭାଷାର ଉପଲବ୍ଧ ଅଛି ଆଦିବାସୀ ଭାଷାର